ଜଣେ କୃଷକ ସେ ପାରମ୍ପରିକ ପ୍ରକିୟାରେ କିଛି କମ ଚାଷ କରେ ପନିପରିବା ଚାଷ କରେ ତାକୁ କଣ କମ ଚାଷ କରିଛି ସେ ଠିକ ଉଚିତ ମୂଲ୍ୟରେ ବିକିପାରେ କିନ୍ତୁ ଜଣେ ବୃହତ ଚାଷୀ କଣ ସେ ବହୁତ ଚାଷ କରେ ମାନେ ଅଧିକ ସାର ବିହନ ଔଷଧ ଦେଇ ଚାଷ କରେ କିନ୍ତୁ ତାର ବହୁତ ଅମଳ ହେବା ଦ୍ୱାରା ସେ ତାକୁ କମ ମୂଲ୍ୟରେ ମଧ୍ୟ ବିକ୍ରି କରିଦିଏ ଜିନିଷ ନଷ୍ଟ କରିବା ଅପେକ୍ଷା ଏତେ ଜିନିଷ ନଷ୍ଟ କରିବା ନା ସେ ଏତିକି ଟଙ୍କାରେ ବିକୁଛି ମୁଁ ତାଠୁ ଆହୁରି କମ ଟଙ୍କାରେ ବିକ୍ରି କରିବି ସେ ସେଇ ଜିନିଷଟା କୁ କଣ କରେ କମ ମୂଲ୍ୟରେ ବିକ୍ରି କରିଦିଏ କିନ୍ତୁ ଜଣେ କ୍ଷୁଦ୍ର ଚାଷୀ କଣ କରେ ତା ଉଚିତ ମୂଲ୍ୟରେ ସେ ବିକ୍ରି କରି ପାରେ ନାହିଁ ସେ ତାକୁ ବହୁତ କଷ୍ଟ ସହିବାକୁ ପଡ଼େ ବା ବହୁତ କ୍ଷତି ସହିବାକୁ ମଧ୍ୟ ପଡ଼ିଥାଏ କିନ୍ତୁ ଯିଏ ଜଣେ ବୃହତ ଚାଷୀ ସେ କମ ଟଙ୍କାରେ ବିକ୍ରି କରିଦେଲେ ମଧ୍ୟ ତାଙ୍କର କୌଣସି କ୍ଷତି ସହିବାକୁ ପଡ଼େନାହିଁ